ଗଛ ବଞ୍ଚିବାପାଇଁ ବହୁତୁ କଷ୍ଟକର ହୋଇଥାଏ ଏଇ ଗଛ ଗ୍ରୀଷ୍ମ କିମ୍ବା ଶୀତ ଦିନରେ ଗଛର ଯତ୍ନ ନେଇଥାଉ ସବୁ ଋତୁରେ ଏଇ ଗଛ ବଞ୍ଚିଥାଏ ହେଲେ ଗ୍ରୀଷ୍ମ ଓ ଶୀତ ଋତୁରେ ପାଣି ଅଭାବରୁ ବଞ୍ଚିବା କଷ୍ଟକର ହୋଇଥାଏ ଏଇ ଗଛକୁ କୂଅରୁ ପାଣି କାଢ଼ି ଗଛରେ ପାଣି ଦେଇଥାଉ